ପ୍ରକୃତି ବଳରେ ବଢ଼ୁଥିବା ଏହି ନୟାଗଡ଼ ଜିଲ୍ଲା ଅତ୍ୟନ୍ତ ଓ ମନମୁଗ୍ଧକର ରମଣୀୟ ଜିଲ୍ଲା ଅଟେ ଏଠାରେ ପାଖାପାଖି ପ୍ରାୟ ଚାରି ପାଞ୍ଚହଜାର ଲୋକ ବାସ କରନ୍ତି ଓ ବିଭିନ୍ନ ଗ୍ରାମର ଲୋକମାନେ ମଧ୍ୟ ଏଠାକୁ ନିଜର ଦୈନନ୍ଦିନ ଜୀବନ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତିଦିନ ଏହାକୁ ଆସିଥାନ୍ତି ଓ ବହୁତ ଲୋକ ଆସିବା ମାନେ ଅର୍ଥାତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ତେଣୁ ସବୁ ଅସୁବିଧାର ସମ୍ମୁଖୀନ ହେଲାବେଳେ ଲୋକମାନଙ୍କ ପାଖରୁ ସବୁକଥା ସମସ୍ତଙ୍କ ପାଖକୁ ପହଞ୍ଚିପାରେ ନାହିଁ ଏଣୁ ଏହିକଥା ଗୁଡ଼ିକୁ ଗୋଟିଏ ଲୋକ ପାଖରୁ ଅନ୍ୟ ପାଖେରେ ପହଞ୍ଚାଇବା କାମ ହେଉଛି ଗଣମାଧ୍ୟମର ଗଣମାଧ୍ୟମକୁ ଆମ ଦେଶର ଚତୁର୍ଥ ସ୍ତମ୍ଭ କୁହାଯାଏ କାରଣ ସେମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କଥା ବିଭିନ୍ନ ସ୍ଥାନରୁ ବିଭିନ୍ନ ସ୍ଥାନକୁ ଯାଇପାରେ ଓ ଲୋକମାନଙ୍କର ଅସୁବିଧାଟା ଅନ୍ୟମାନେ ମଧ୍ୟ ଜାଣିପାରନ୍ତି ସରକାରଙ୍କ ନିୟମଗୁଡ଼ିକ ମଧ୍ୟ ଅନ୍ୟଲୋକମାନଙ୍କ ପାଖରେ ପହଞ୍ଚିଯାଇ ପାରେ ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାର ସମ୍ବାଦପତ୍ର କାମ କରିଥାଏ ସେଥିମଧ୍ୟରୁ ଏକ ଭଲ ସମ୍ବାଦପତ୍ର ହେଉଚି ଆମର କନକ ନ୍ୟୁଜ୍ ଯାହାକି ଏକ ପ୍ରକୃତିର ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ଯାହାକି ଲୋକମାନଙ୍କର ସୁଖଦୁଃଖ ଅସୁବିଧା ସମୟରେ ତାଙ୍କ ପାଖରେ ହାଜର ହୋଇଯାଏ ଯେକୌଣସି ସମୟରେ ଯେକୌଣସି ଅସୁବିଧା ସମୟରେ ଲୋକମାନଙ୍କ ପାଖରେ ପହଞ୍ଚିଯାଏ କନକ ନ୍ୟୁଜ୍ ଏହି ନ୍ୟୁଜ୍ ମାଧ୍ୟମରେ ଲୋକମାନେ ଦେଶର ବିଭିନ୍ନ ନିୟମ କାନୁନ ଅସୁବିଧା ସୁବିଧା ଭଲମନ୍ଦ ବିଷୟରେ ଜାଣିପାରନ୍ତି ନୟାଗଡ଼ର ପ୍ରତ୍ୟେକ ଟିକିନିକି ଖବର ମଧ୍ୟ ଆମେ ଏହି ନ୍ୟୁଜ୍ ମାଧ୍ୟମରେ ଜାଣିପାରୁ ଯାହାକି ଲୋକମାନଙ୍କୁ ଅତ୍ୟନ୍ତ ସାହାଯ୍ୟକାରୀ ଭାବେ ବିବେଚିତ ହେଉଛି ଯାହାକି ଲୋକମାନଙ୍କର ପ୍ରତ୍ୟେକ ସୁବିଧା ଅସୁବିଧା ଦାବି ଆନ୍ଦୋଳନ ସରକାରଙ୍କ ନିକଟରେ ପହଞ୍ଚାଇପାରୁଛି ନୟାଗଡ଼ ଜିଲ୍ଲାର ଯେକୌଣସି ଅସୁବିଧା ହେଲେ ସରକାର ଏହି କନକ ନ୍ୟୁଜ୍ ମାଧ୍ୟମରେ ତାହା ବି ଜାଣିପାରନ୍ତି ଯେମିତି କି ଚାଷୀ ସମସ୍ୟା କେଉଁଠି ବସ୍ ଟ୍ରକ ଧାରଣା କେଉଁଠି ଲୋକମାନଙ୍କ ପାଇଁ ପାଣି ଅଭାବ ଇତ୍ୟାଦି ଇତ୍ୟାଦି ଘଟଣା ସମସ୍ତେ ଏହି କନକ ନ୍ୟୁଜ୍ ମାଧ୍ୟମରେ ଜାଣିପାରନ୍ତି ଯାହାକି ଲୋକମାନଙ୍କ ଓ ସରକାରଙ୍କ ମଧ୍ୟରେ ଗୋଟିଏ ଯୋଗସୂତ୍ର ରକ୍ଷା କରିଥାଏ ଯାହାଦ୍ଵାରା ଲୋକ ତଥା ସରକାରଙ୍କଠାରୁ ଉପକୃତ ହୋଇପାରିଥାନ୍ତି